ଜଳଖିଆ କରିବା ପାଇଁ ମୋତେ ବହୁତ ଭଲ ଲାଗେ ସକାଳୁ ଆମର ଆଳୁ ପରଟା ମଟର ତରକାରୀ ହେଉ ପ୍ରଥମେ ଆମେ ଅଟା ନେଉ ଅଟା ପରେ ତାର ସ୍ୱାଦ ଅନୁଯାୟୀ ଲୁଣ ଦେଉ ତା'ପରେ ତାକୁ ପାଣିରେ ପକାଇକି ଅଟାକୁ ଆମେ ଭଲ ଭାବରେ ଚକଟୁଛୁ ତ ଚକଟିକି ତାକୁ ଅଟାକୁ ପୁରା ଗୁଳା ଭାବେ ନରମ ଯେମିତି ନରମ ହେବ ତ ଗୁଳାଟା ତ ତାକୁ ହେଉଛି ଆମେ ଅଟାକୁ ଦଳି ସାରିକି ମାନେ ଇଏ କରିକି ତାକୁ ପାଣି ପକେଇକି ଦଳି ସାରିକି ତାକୁ ତା'ପରେ ମାନେ ଛୋଟ ଛୋଟ ଗୋଲା କରିକି ଆମେ ରଖିଥାଉ ତା'ପରେ ତାକୁ ଅଟା ପକାଇକି ମାନେ ବେଲୁ ତା'ପରେ ଆଳୁ ସିଝାଇଥାଉ ଆଳୁ ସିଝାରେ ତାର ମସଲା ପଡ଼ିବ ପିଆଜ ଲଙ୍କା ତାର ସ୍ୱାଦ ଅନୁଯାୟୀ ଜିରା ଗୁଣ୍ଡ ତ ଧଣିଆ ପତ୍ର ତ ଲୁଣ ସବୁ ରକମ ମସଲା ପକାଇକି ଆମେ ତାକୁ ସନ୍ତୁଳି ଥାଉ ଆଳୁଟାକୁ ତା'ପରେ ସେ ଯେ ରୁଟି ବେଲୁ ରୁଟି ବେଲିକି ସେ ଯେଉଁ ଗୋଲା କରିକି ରଖିଥାଉ ତାକୁ ଆଗେ ପ୍ରଥମେ ବେଲୁ ବେଲିଲା ପରେ ତା'ପରେ ସେ ଯେ ଆଳୁ ମାନେ ଆଳୁ ଚଟଣିଟା ତା ଉପରେ ଦେଇକି ତାକୁ ତିନି କୋଣିଆ ଭାବରେ ଆମେ ବେଲୁ ବେଲି ସାରିକି ତାକୁ ତାୱା ତା'ପରେ ଗ୍ୟାସରେ ଅନ୍ କରିକି ତାୱାରେ ବସାଇଲୁ ତା'ପରେ ତାକୁ ପରଟାଟାକୁ ବନାଇଲୁ ତେଲ ମାରିକି ଆମେ ପରଟା ତାକୁ ବନେଇ ଦେଲୁ ତା'ପରେ ମଟର ତରକାରୀ ମଟର ଆଳୁକୁ ଆମେ ସିଝାଇଦେଲୁ ସିଝାଇ ସାରିଲା ପରେ ଅଦା ରସୁଣ ପେଷ୍ଟ କିମ୍ବା ଆଉ ଯେଉଁ ଇଏ ପିଆଜ କାଟିକି ରଖିଥାଉ ଆଗେ ପ୍ରଥମେ କରେଇ ବସାଇକି ତା'ପରେ ତେଲ ଦେଲୁ ତେଲ ପରେ ତା'ପରେ ପିଆଜ ଛାଡ଼ିଲୁ ତାପରେ ଅଦା ରସୁଣ ଦେଇକି ତାକୁ ଭଲ ଭାବରେ ଆମେ ମସଲାକୁ ମେଲ୍ଟ କଲୁ ତା'ପରେ ଲଙ୍କା ଜିରା ଗୁଣ୍ଡ ହଳଦୀ ଗୁଣ୍ଡ ସବୁ ରକମ ମାନେ ମସଲା ଦେଇକି ଆମର ଧଣିଆ ପତ୍ର ଦେଇକି ତାକୁ ଆମେ ମସଲାକୁ କଷିଲୁ ମସଲା କଷି ସାରିଲା ପରେ ତା'ପରେ ସେଇ ଆଳୁ ମଟରକୁ ଛାଡ଼ିକି ତାକୁ ଆମେ ମଟର ତରକାରୀ ହିଁ ବନେଇଲୁ ତା'ପରେ ହେଇଗଲା ଆମର ଜଳଖିଆ ଆଳୁ ପରଟା ମଟର ତରକାରୀ